ପଶୁମାନଙ୍କୁ ସାଧାରଣତଃ ସବୁପ୍ରକାର ପଶୁ ଆମେ ରଖିପାରୁ କିନ୍ତୁ ଆମକୁ ଗୋଟେ ପଶୁ ରଖିଲେ ଏ ଭଲ ନାହିଁ ସବୁ ପ୍ରକାର ପଶୁ ରଖିଲେ ଭଲ ଗାଈ ଆମେ ରଖୁ ଗାଈ ରଖିଲେ ଆମକୁ ଖତ ବ୍ୟବହାର କରିବାକୁ ମିଳେ ଗାଈର କ୍ଷୀର ଆମେ ବିକ୍ରୟ ବି ଆୟ ବି କରିପାରୁ ଗାଈର କ୍ଷୀରରୁ ଛେଳି ରଖିଲେ ଛେଳିରୁ ବିକି କି ବି ଆମେ ଆୟ କରିପାରୁ ଛେଳିର କ୍ଷୀର ବି ଆମେ ଆୟ କରିପାରୁ ମାନେ ବିକିକି ତ ଆମକୁ ଛେଳି ରଖିଲେ ବି ଭଲ ମେଣ୍ଢା ରଖିଲେ ବି ଆୟ କରିପାରୁ ମେଣ୍ଢା ମାନେ ଛେଳି କୁକୁଡ଼ା କୁକୁଡ଼ା ବି ଆମେ କୁକୁଡ଼ା ମାଂସ ଦେଇକି ବିକ୍ରୟ କରିକି ଆମେ ଆୟ କରିପାରୁ ସବୁପ୍ରକାର ଛେଳିର ଆମେ ଖତ ବି କରିପାରୁ ବିଲ ରେ ଖତ କରିକି ହେଇପାରୁ ଗାଈ ରଖିଲେ ଗାଈ ସବୁପ୍ରକାର ଆମକୁ ସୁବିଧା ମିଳେ କୁକୁର ରଖିଲେ ଆମର ଘର ଜଗିବାକୁ ବି ସାହାଯ୍ୟ ମିଳେ ସବୁପ୍ରକାର ସୁବିଧା ମିଳେ ପଶୁମାନଙ୍କ ପ୍ରାୟ ଏକ ସ୍ଥାନ ରେ ରଖାଯାଇଥାଏ ପଶୁପାଳନ ଲିପ୍ତ ହେବା ଦରକାର ନାହିଁ ପଶୁପାଳନ କରିଲେ ବହୁତ ଭଲ ତ ଏହା ଆପଣ ଆୟ ବି ହେଇପାରେ ସବୁ ପ୍ର୍ରକାର ସୁବିଧା ବି ମିଳେ